ହଁ ସ୍ୱାସ୍ତିିକ ରେଷ୍ଟୁରାଣ୍ଟ୍ ମତେ ଗରମ ପାନୀୟ ଜଳ ଟିକେ ଦରକାର ଥିଲା ଟିକେ ଆପଣ ଟିକେ ଆରେଞ୍ଜ୍ ଟିକେ କରିଦେବେ କି ଆପଣଙ୍କର ଯେଉଁ ରେଷ୍ଟୁରାଣ୍ଟ୍ରୁ କ'ଣ ପାଇଁ ନା ମତେ ଟିକେ ମାନେ ଜ୍ୱର ଟିକେ ହୋଇଯାଇଛି ତ ସେଥିପାଇଁ ମତେ ଟିକେ ଗରମ ପାନୀୟ ଟିକେ ଦରକାର ଥିଲା ତ ସେଥିପାଇଁ ମୁଁ ତମକୁ ଫୋନ୍ କରିଥିଲିବା ଆଉ ପାନୀୟ ଜଳ ଟିକେ ଦେଲେ ଭଲ ହୁଅନ୍ତା ବୋଲି ମୁଁ ଭାବୁଛି ଆଉ କେତେ କ'ଣ ରେଟ୍ ଅଛି କ'ଣ ପଇସା କେତେ କ'ଣ କହିଲା ପରେ ମୁଁ ଇଏ କରିବି ଆଉ ଆଉ ସେଇଥିପାଇଁ ମୁଁ ଫୋନ୍ କରିଥିଲି ବା ପାନୀୟ ଜଳ ଟିକେ ମାନେ ଦରକାର ବୋଲି କେତେ କ'ଣ ଅଛି ଭଲ ପାନୀୟ ଜଳ ଟିକେ ମତେ ଦରକାର ଘରକୁ ପଠେଇ ଦବ ନା କାରଣ ମତେ ଦେହ ଟିକେ ଖରାପ ଅଛି ନା ସେଥିପାଇଁ ଯଦି ଘରକୁ ପଠେଇଥାନ୍ତ ତ ଭଲ ହୁଅନ୍ତା ନାଇଁ ତ ଯଦି ଯାଇକି ଆଣିଲେ ଭଲ ବୋଲି ଭାବୁଛି ହଁ ହଉ ଠିକ୍ ଅଛି ତା'ହେଲେ ଭଲ ହଁ ହଁ ହଉ ଠିକ୍ ଅଛି